ହଁ ମୋର ପ୍ରିୟ ମାଛ ହେଉଛି ରୋହୀ ଏ ସମସ୍ତଙ୍କର ତ ପ୍ରିୟ ମାଛ ଥାଏ ମୋର ପ୍ରିୟ ମାଛ ରୋହୀ ଆଉ ରୋହୀଟା ବି ଭଲ ମାନେ ଏମିତି ରୋହୀ ଭାକୁର ଏସବୁ ଯେଉଁ ଥାଏ ଏ ସବୁ ନିଜ ଚାଷ କରିଲା କଲ କରନ୍ତି ଯେଉଁ ସେଇ ନିଜ ଚାଷରୁ ହିଁ ଖାଆନ୍ତି ସମସ୍ତେ ତା'ପରେ ହେଉଛି ଛୋଟ ଚିଙ୍ଗୁଡ଼ି ବି ହୁଏ ଚାଷ ସେଇ ଛୋଟ ଚିଙ୍ଗୁଡ଼ି ଯେତେବେଳେ ନଈରୁ ଆସେ ସେଇଟା ବି ମୋର ପ୍ରିୟ ଆଉ ଚିଙ୍ଗୁଡ଼ି ବି ଛୋଟ ଚିଙ୍ଗୁଡ଼ି ଯେଉଁ ସେଇଟା ବି ଦେହ ପାଇଁ ବହୁତ ଭଲ ଦେହ ପାଇଁ ବହୁତ ହିତକାରକ ତାକୁ ଖାଇଲେ ସେଇ ଛୋଟ ଚିଙ୍ଗୁଡ଼ିକୁ ଖାଇଲେ ସେ ଆଖି ଭଲ ମାନେ ଆଖି କି କ୍ଲିୟର୍ ଦେଖାଯାଏ ଏମିତି ବୋହୁତ ଦେହ ବି ଭଲ ରୁହେ କିଛି ବେଶୀ ମାନେ ରୋଗଫୋଗ ହୁଏନି ସେଇଟା ସମସ୍ତେ ବୁଢ଼ାବୁଢ଼ୀ ଠାରୁ ଆରମ୍ଭ ଛୋଟ ଛୁଆ ଠାରୁ ଆରମ୍ଭ କରି ସମସ୍ତେ ସେଇଟା ଖାଇବାକୁ ପସନ୍ଦ କରନ୍ତି ଆଉ ଚିଙ୍ଗୁଡ଼ି ବି ଚିଙ୍ଗୁଡ଼ି ବି ତ ବହୁତ ସମସ୍ତଙ୍କର ପସନ୍ଦ ଚିଙ୍ଗୁଡ଼ି ବି ମୋର ବହୁତ ପସନ୍ଦ ତ ସେ ସମ ଏଇଟା ବି ସମସ୍ତେ ଖାଆନ୍ତି ସମସ୍ତେ ଚାଷବାସ କରି ପୁରା ମାନେ ଏମିତି ପୁରା ଭଲ ସେ ଚାଷବାସ କରିକି ନିଜର ଗୋଟେ ମାନେ ଗାଡ଼ିଆ ପୋଖରୀ କ'ଣ କରିକି ସେଥିରେ ଚାଷ କରିକି ମାଛ ମାନଙ୍କୁ ଭଲ ସୁସ୍ଥରେ ରଖିକି ମାନେ କିଛି ଅସନା ପାଣି ଏସବୁ କିଛି ନ ରହିକି ସପ୍ତାହକୁ ଥରେ ସଫା କରି ଗାଡ଼ିଆ ମାନେ ପୁରା ଭଲ ସେ ରଖନ୍ତି ତ ସେଇମାନେ ମାଛଟା ରୋହୀ ରୋହୀ ଭାକୁର ଏମିତି ପକାନ୍ତି ଛୋଟ ମାଛ ପକେଇ କି ସେ ବଡ଼ ଯେତେବେଳେ ହୋଇଯାଏ ପୁରା ଭଲସେ ତା'ର ଥାଏ ସବୁ ତ ସେଇଟା ଖାଇଲେ ଦେହ ପାଇଁ ଭଲ ରୋହୀ ଭାକୁର ଶେଉଳ ଏମିତି ବହୁତ କିଛି ମାଛ ପୋଖରୀରେ ଥାଏ ଏଇଟା ଖାଇଲେ ବହୁତ ଦେହ ପାଇଁ ଭଲ ଚିଙ୍ଗୁଡ଼ି ବି ବହୁତ ଦେହ ପାଇଁ ଭଲ ଛୋଟ ଚିଙ୍ଗୁଡ଼ି ଦେହ ପାଇଁ ବହୁତ ହିତକାରକ ଦେହ ଖାଇଲେ ଦେହ ସୁସ୍ଥ ରହିବ ଏମିତି ସମସ୍ତେ ସବୁ ମାଛ ଖାଇବାକୁ ପସନ୍ଦ କରନ୍ତି